ବ୍ୟାୟାମ ବା ଯୋଗ ଭାରତୀୟ ସଂସ୍କୃତିର ଏକ ଅନ୍ୟତମ ଅଂଶ ଯାହାକି ଭାରତରୁ ହିଁ ସୃଷ୍ଟି ହୋଇଛି ଯୋଗକୁ ଆମେ କହୁଛେ ଯେ ଯୋଗର ସୃଷ୍ଟିିକର୍ତ୍ତା ପତଞ୍ଜଳୀ ଭାରତର ଅଧିବାସୀ ଥିଲେ ବା ଯୋଗ ଭାରତର ସୃଷ୍ଟି ହୋଇଛି ତେଣୁ ମୁଁ ମୋ ଯୋଗ ସମ୍ପର୍କରେ କହିବାକୁ ଗଲେ ବା ନିୟମିତ ବ୍ୟାୟାମ ସମ୍ପର୍କରେ କହିବାକୁ ଗଲେ ସକାଳୁ ଉଠିକି ପାଣି ନିଜର ନିତ୍ୟକର୍ମ ସାରି ପାଣି ପିଇ ଚାରି କିଲୋମିଟର ପ୍ରତିଦିନ ଦୌଡ଼ୁଛି ପ୍ରତିଦିନ ଚାରି କିଲୋମିଟର ଦୌଡ଼ିବା ଦ୍ୱାରା ମୁଁ ଦେହ ଫୁର୍ତ୍ତି ରହୁଛି ଏବଂ ଷ୍ଟ୍ରେଚିଂ କରିବା ଦ୍ୱାରା ଷ୍ଟ୍ରେଚିଂ କହିଲେ ଆମର ବ୍ୟାୟାମ କରୁଚି ଯୋଗ କରୁଛିି ସୂର୍ଯ୍ୟ ନମସ୍କାର କରୁଛିି ଏହିସବୁ କାର୍ଯ୍ୟ କରିବା ଦ୍ୱାରା ମୁଁ ମଧ୍ୟରେ ଶକ୍ତିର ସଞ୍ଚରଣତା ବୃଦ୍ଧି ପାଉଛି ତଥା ମୋର ଶକ୍ତି ବଢ଼ି ବଢ଼ି ଚାଲିଛି ଏବଂ ମୋର ଶରୀର ଫୁର୍ତ୍ତି ରହୁଛି ଦିନ ସାରା ମୋତେ ହାଲିଆ ଲାଗୁନି ବହୁତଗୁଡ଼ିଏ କାମ ମଧ୍ୟ ମୁଁ ବ୍ୟାୟାମ କରିସାରିଲା ପରେ ଦିନଯାକ କରୁଛି ତେଣୁ ବ୍ୟାୟାମଟା ମନକୁ ଫୁର୍ତ୍ତି ରଖେ ଦେହକୁ ଶାନ୍ତି ରଖେ ଏବଂ ଆମ ଶରୀର ଆରୋଗ୍ୟ ରଖିବାରେ ମଧ୍ୟ ସାହାଯ୍ୟ କରେ ଧନ୍ୟବାଦ